ହଁ ହ୍ୟାଲୋ ହ୍ୟାଲୋ ହଁ ପ ପ ପରି ପରିବା ଅଛି ତୁମ ପାଖରେ ପରିବାର ରେଟ୍ କେମିତି କ'ଣ ଟମାଟୋ ବାଇଗଣ ଆଉ ଭେଣ୍ଡି ମୋର ଟିକେ ଅଧିକ ପରିବା ନେବାର ଅଛି ରେଟ୍ ଟିକେ କମାନ୍ତୁ

ହଁ ମୋର ଆଳୁ ଦଶ କେ ଜି ଆଉ କ'ଣ ପରିବା ଅଛି ଫୁଲକୋବି କେତେ ନେଉଛନ୍ତି ଏ ସେ କୋବିରେ ପୋକ ରହୁନାହାନ୍ତି ଭଲ ଭଲ କୋବି ଦେବେ ନହେଲେ ଆପଣଙ୍କ କତିକି ଫେରେଇ ଦେବୁ